ହଁ ହଁ ମ୍ୟାଡ଼ାମ୍ ନମସ୍କାର ହଁ ମ୍ୟାଡ଼ାମ୍ ହଁ କ'ଣ ଅର୍ଡ଼ର୍ କରିବେ କ'ଣ କ'ଣ ଆଇଟମ୍ ହେଉଛି ବୋଲେ ଚିକେନ୍ ମଟନ୍ ବିରିଆନୀ ଆଉ ସାଲେଟ୍ ହଁ ହଁ ସବୁ ଅଛି ବିରିଆନୀ ଦୁଇଶହ ପଚାଶ ଅଛି ଆଉ ଛ ଚିକେନ୍ ଶହେ ପଚାଶ ଅଛି ଆଉ ମଟନ୍ ହେଲା ତିନିଶହ ଅଛି

ଆପଣ କହିବେ ବୋଇଲେ ହଉ ଠିକ୍ ଅଛି ହଉ ହଉ ହଉ ହଉ ମ୍ୟାଡ଼ାମ୍ ହଉ ହଉ ମୁଁ କହିଦେବି ଏବେ ୱେଟର୍କୁ ନେଇ ଦେବେ ହଉ ଠିକ୍ ଅଛି ଆଉ କଣ ଅର୍ଡ଼ର୍ କରିବେ କି ମ୍ୟାଡ଼ମ୍ ନୂଆ ଜିନିଷ ବି ବନେଇକି ଦେବୁ ହଉ ଠିକ୍ ଅଛି ଭେଜ୍ର କ'ଣ ଖାଇବେ କି ହଁ ଆମ୍ବ ଖଟା ବି ହେବ କେଉଁ ଆମ୍ବ କି ହଁ ନାଁ ନାଁ ଅଛି ମିଳୁଛି ଆମ ହୋଟେଲ୍ରେ ଆମେ ସିଆଡ଼େ ଯାଇ ଆଣୁଛୁ ନାଁ ଅଛି ଅଛି ଆମ୍ବ ଖଟା ବି ଅଛି ହଉ ହଉ ଠିକ୍ ଅଛି ହଉ ହଉ ଠିକ୍ ଅଛି ଆଇସକ୍ରିମ୍ ଖାଇବେ କି ଆଇସକ୍ରିମ୍ କଫି ଏଟା ମାନେ କୋଲଡ଼୍ରିଙ୍କସ୍ ସେଟା ମାନେ ସବୁ କ'ଣ ହେଲେ ଦରକାର ହଉ ଠିକ୍ ଅଛି ଚାଉଳ କ୍ଷୀରି ନାଁ ସେମିଆ କ୍ଷୀରି ହଉ ହଉ ଠିକ୍ ଅଛି ଚାଉଳ କ୍ଷୀରି ନାଁ ସେମିଆ କ୍ଷୀରି କରିଦେବି ହଉ ହଉ ଠିକ୍ ଅଛି ଚାଉଳ କ୍ଷୀରି କରିଦେବୁ ହଉ ଠିକ୍ ଅଛି ପେମେଣ୍ଟ୍ଟା ଟିକେ ହଁ ହଁ ହଁ ଏମିତି ତମ ଖୁସିରେ ଯେତିକି ଦେବେ ହଉ ଠିକ୍ ଅଛି ମୋତେ ଖାଇବା ସରିଲେ କଣ୍ଟାକ୍ଟ କରନ୍ତୁ ହଉ ହଉ ହଉ ହଉ